ହେଲୋ ରୁଚି ରେଷ୍ଟୁରାଣ୍ଟ୍ ଆଜ୍ଞା ନମସ୍କାର୍ ମୁଁ ଦହିୟାରୁ ବର୍ଷା କହୁଚେଁ ମତେ ଆଜି ବାରଟା ସୁଦ୍ଧା ଦଶ୍ଟା ମିଲ୍ସ ହେଇ ପର୍ବା କାଁ ଯଦି ହଁ ବଲ୍ବେ ଅର୍ଡ଼ର୍ କର୍ବି ଇ ମିକ୍ସ ଭିତ୍ରେ ଭାତ ଡାଲି ତରକାରୀ ପାନିର୍ ପାମ୍ପଡ୍ ସାଲାଡ୍ ଆର୍ ମଟନ୍ ରହେବା ଆପଣକର୍ ଯେନ୍ ପିଲାଟା ଖାଦ୍ୟ ଆନି ଛାଡ଼୍ବା ସେ ଦହିୟା କଲେଜ୍ ଛକ୍ରୁ ଦହିୟା ଗାଁ ଭିତର୍କେ ଆସ୍ବା ଦହିୟା ଗାଁ ଭିତ୍ରେ ଗୁଟେ ବର୍ଗଛ୍ ଅଛେ ବର୍ଗଛ୍ରୁ ରାଇଟ୍ ସାଇଡ୍ ଗଲେ ଗୁଟେ ଦୁଇ ମହଲା ପକ୍କା ଘର୍ ଅଛେ ଆର୍ ସେ ଘର୍ଟା ହଉଛେ ଆମର୍ ଘର୍ ଦେଖୁନ୍ ଯେନ୍ତା କି ହେଲେ ବାରଟା ଭିତରେ ପହଞ୍ଚେଇବେ ଆର୍ ଖାଦ୍ୟଗୁଡ଼ାକ ଭଲ୍ ହେଇଥିବା ଦର୍କାର୍ ରହିଲି ଆଜ୍ଞା